ଥରେ ଅନ୍ୟ ଜଣକ ବଗିଚାରେ କାମ କରୁଥିଲି ଯେଉଁଠାରେ କେବଳ ମୁଁ ନୁହେଁ ଆହୁରି କେତେଟା ପିଲା ଆସିଥିଲେ ଯେଉଁମାନେ ଗଛ ଲଗାଇବାରେ ସାହାଯ୍ୟ କରିଥିଲେ ସେ ବିଭିନ୍ନ ପ୍ରକାର ଗଛ ଆଣିଥିଲେ ସେ ତ ଗଛ ଲଗାଇବାକୁ କହିଥିଲେ ତ ଆମେ ତାଙ୍କୁ ସାହାଯ୍ୟ କରିବାକୁ ଯାଉଥିଲୁ ଗଛ ଲଗାଇବାରେ ସେ ତା ଗଛ ଲଗାଇବା ସହିତ ବିଭିନ୍ନ ପ୍ରକାରର ସାର ମଧ୍ୟ ଆଣିଥିଲେ ଆଉ ଆମକୁ ବାଲ୍ଟିରେ ପାଣି ଦେଇଥିଲେ ଗଛ ଲଗାଇ ସାରିଲା ପରେ ଆମେ ଆଉ ପାଣି ଦବା ତ ଆମେ ପ୍ରଥମେ ଗାତ ଖୋଳିଥିଲୁ ସେ ଗାତ ଖୋଳିକି ସେଥିରେ ଗଛଟାକୁ ଠିକ୍ରେ ରଖିଲୁ ଏବଂ ତା'ପରେ ତାକୁ ପାଣିଦେଲୁ ପାଣି ସାର ସାର ଦେଇକି ମାଟିରେ ପୋତିଦେଲୁ ଏହା ପରେ ମୁଁ ତାଙ୍କୁ ସେଇଠି କହିଥିଲି କି ହଁ ଆଜ୍ଞା ଗଛ ଲଗାଇ ଦବାଟା ତ ବହୁତ ସହଜ କିନ୍ତୁ ପ୍ରତିଦିନ ଗଛର ଦେଖା ରେଖା କରିବା ତାକୁ ଠିକ୍ରେ ପାଣି ଦବା ସାର ଦବା ଏଇଟା ହେଉଛି କଷ୍ଟ ସେଇଟା କରିପାରିଲେ ହିଁ ଗଛଟା ଦିନେ ବହୁତ ବଡ଼ ହେଇପାରିବ ଏବଂ ଦେଖିକି ଆପଣଙ୍କୁ ଖୁସି ଲାଗିବ କି ଏଇ ଗଛଟା ଆମେ ସବୁ ମିଶିକି ଲଗାଇଥିଲୁ ମୁଁ ବି କେତେବେଳେ ଗଲେ ଖୁସି ଲାଗେ କି ମୁଁ ଏ ଗଛଟା ଦିନେ ଲଗାଇ ଥିଲି ତ ସେଇଟା ବଡ଼ ହେଇଗଲାଣି ମୋତେ ଦେଖିକି ଖୁସି ଲାଗିବ ତ ଏଇ ଟିପସ୍ଟା ମୁଁ ତାଙ୍କ ପାଇଁ ରଖିଥିଲି କି ଗଛର ଦେଖା ରେଖା ନିହାତି କରିବେ ତ ଅବହେଳା କରିବେନି ପାଣି ଦବାରେ ଅବହେଳା ସାର ଦବାରେ ଅବହେଳା ଇତ୍ୟାଦି ଅବହେଳା କଲେ ଗଛ କେବେ ବଢ଼ିବନି ଏବଂ ଗଛ ଦିନେ ମରି ହିଁ ଯିବ